ଆଣ୍ଠୁ ଯନ୍ତ୍ରଣା ଭଲ କରିବା ପାଇଁ ଆମ ଗାଁରେ ସ୍ତ୍ରୀଲୋକମାନେ ବିଭିନ୍ନ କ'ଣ କରନ୍ତି ନା ପ୍ରଥମେ ଜଡ଼ା ତେଲକୁ ମାରିଦିଅନ୍ତି ଗଛରୁ ଯାଇକି ବେଗୁନିଆ ପତ୍ର ତୋଳିକି ଆଣନ୍ତି ଆଣିକି ତାକୁ ଗୋଟିଏ କପଡ଼ାରେ ବାନ୍ଧି ଦିଅନ୍ତି ବାନ୍ଧିକି କପଡ଼ାରେ ବେଗୁନିଆ ପତ୍ର ଲୁଣ ତାକୁ ବାନ୍ଧି ଦିଅନ୍ତି ବାନ୍ଧିକି କପଡ଼ାଟାକୁ ଗରମ କରନ୍ତି ଗରମ କରିସାରିଲା ପରେ ଗୋଡ଼ଟାକୁ ଅଧଘଣ୍ଟାଏ ପାଇଁ ତାକୁ ବସିକି ଭଲସେ ସେକ ଦିଅନ୍ତି ସେ ସେକ ଦ୍ୱାରା ଆମକୁ ବହୁତ ଆରାମ ମିଳିଥାଏ ଏହି ଘରୋଇ ଉପଚାର ଦ୍ଵାରା ଆମର ଏହି ଆଣ୍ଠୁ ଯନ୍ତ୍ରଣା ମଧ୍ୟ ଖୁବ୍ ଜଲ୍ଦି ଭଲ ହୋଇଯାଇଥାଏ